ଖୋର୍ଦ୍ଧା ଜିଲ୍ଲାରେ ଅନେକ ଗୁଡ଼ିଏ ସାଂସ୍କୃତିକ ପର୍ବ ପାଳନ କରାଯାଏ ଯେମିତିକି ଖୋର୍ଦ୍ଧା ଜିଲ୍ଲାରେ ଆମର ରଜ ପର୍ବ ପାଳନ କରାଯାଏ ରଜ ପର୍ବରେ ବହୁତ ଗୁଡ଼ିଏ ଜନ ସମାଗମ ହୁଏ ବହୁତ ଲୋକମାନେ ଆସନ୍ତି ବୁଲିବା ପାଇଁ ଏବଂ ଛୋଟ ଠାରୁ ନେଇକି ବୁଢ଼ା ବୁଢ଼ୀମାନେ ମଧ୍ୟ ଆସନ୍ତି ସେହିପରି ଆମର ଅନ୍ୟ ଏକ ପର୍ବ ଏଇଠି ପାଳନ କରାଯାଏ ଯେମିତିକି ଆମର ଗଣେଶ ପୂଜା ଯେଉଁଠିକି ମିନା ବଜାର ବହୁତ ଗୁଡ଼ିଏ ରାତି ସମୟରେ ସାଧାରଣତଃ ଜନ ସମାଗମ ବହୁତ ପରିମାଣରେ ବଢ଼ିଯାଏ ଅନେକ ଗୁଡ଼ିଏ ମେଢ଼ ହୁଏ ତ ମେଢ଼ରେ ଦେବା ଦେବୀମାନଙ୍କୁ ପୂଜାଅର୍ଚ୍ଚନା କରାଯାଏ ଏବଂ ସେଠାରେ ବହୁତ ଗୁଡ଼ାଏ ଲୋକ ଠାକୁରଙ୍କର ଆଶୀର୍ବାଦ ପାଇଁ ଯାଇଥାନ୍ତି ଏବଂ ଏଠାରେ ଆଉ ଏକ ପ୍ରସିଦ୍ଧ ଯେମିତିକି ଆମର ଖଣ୍ଡଗିରି ମେଳା କହୁଛେ ଖଣ୍ଡଗିରି ମେଳାରେ ଅନେକ ଗୁଡ଼ିଏ ସାଧୁ ସନ୍ଥମାନେ ଆସନ୍ତି ଏବଂ ସେଠାରେ ସେମାନେ ଲୋକମାନଙ୍କର ହାତ ଦେଖନ୍ତି ଏବଂ ଅନେକ ଗୁଡ଼ିଏ ତାଙ୍କ ଭବିଷ୍ୟବାଣୀ ମଧ୍ୟ କହିଥାନ୍ତି ତା'ସହିତ ତା'ସହିତ ସେମାନେ ଧଉଳିଗିରିରେ ମଧ୍ୟ ଧଉଳିଯାତ୍ରା ହେଇଥାଏ ସେଇଠି ବହୁତ ଜନାସମାଗମ ହୁଏ ଏବଂ ସେଠାରେ ଲୋକମାନେ ସାଧାରଣତଃ ରାତ୍ରି ସମୟରେ ଯାଆନ୍ତି ଏବଂ ନାଇଟ ଶୋ ଦେଖିଥାନ୍ତି ସେଠାରେ ଏହିସବୁ ପର୍ବ ଆମର ଏଠାରେ ବହୁତ ଭଲ ଭାବରେ ପରିଚିତ